ସାର୍ କୋରିଅର୍ ଅଫିସରେ ଲାଗିଛି ନା ଏଇଟା ସାର୍ ମୁଁ ଯେ ପୋଷାକପତ୍ର ଟିକେ ପଠାଇବାର ଅଛି ସାର୍ ଭଉଣୀ ଗୋଟିଏ ରହୁଛି ଦିଲ୍ଲୀରେ ତା'ପରେ ଭାଇ ଗୋଟିଏ ରହୁଛି କେରଲାରେ କ'ଣ କେମିତି ପଠାଇବାର ଅଛି ସେଇଟା ହୁଁ କୋରିଅର୍ କଲେ କେତେ ନେଉଛନ୍ତି ସାର୍

ହଁ ହଁ ହଁ ଶୀଘ୍ର ଟିକେ ପଠାଇବାକୁ ଚାହୁଁଛୁ

ହଁ ସେଇଟା ପୁଅ ପିଲାର ଆଉ ଝିଅ ପିଲାର କରନ୍ତୁ ସାର୍

ହଁ ଶୀଘ୍ର ଯେମିତି ପହଞ୍ଚିବ ଆଉ ହଉ ହଉ ସେ ହଉ ହଉ ସେଫ୍ଟିରେ ଯିବ ତ ସାର୍ ଇଆଡ଼େ ସିଆଡ଼େ ହେବ ନାଇଁ ତ ହଁ ହଁ ହଁ ହଁ ହଁ ହଁ ହଁ

ହଁ ସବୁ ଆଣିଛି ସାର୍ ତାର ଆଡ୍ରେସ୍ ଆଣିଛି ହଁ ହଁ ନିଏ ସେ ପୁଅର ଆଗରେ କରିଦିଅନ୍ତୁ ତା'ପରେ ଝିଅର କରିବେ ହେଉ ସାର୍

ହଉ ହଉ ହଉ ହଉ ପଇସା କେତେ ହେଲା ସାର୍ ଦୁଇଟା ଯାକ ହଁ ହଁ ହଁ ହଁ ଫୋନ୍ ପେ ହେବକି କି ସାର୍ ଓହୋ ହାତରେ କ୍ୟାସ୍ ନାହିଁ ତ ଜଣକୁ ଦେଇଦେଲି

ହଉ ହଉ ହଉ ସାର୍ ରହିଲି ହେଲେ କାଲି ରିଟାୟାର୍ଡ଼ ହେବେ ଆଉ ସକାଲେ ପଳାଇଲେ ଯେମିତି ପଳାଇଲେ ବି କେମିତି ଥିଲା ହୋ ଗଦି ତମେ ସମ୍ମାନ ଘଟାଇଲ ପୁଣି କେଉଁଠି କରାଇଲ ସମ୍ମାନଟା ଆମେ ଜଗି ଜଗି ହଏ ଘଣ୍ଟେ ଘଣ୍ଟେ ବେଳେ ହେବ ନାହିଁକି ବୋଲି ଆମେ ପଳାଇଲୁ ଆମେ ଘଣ୍ଟେ ଅଧେ ହେଲା କି